ଆଜିକାଲି ତ ଆଉ ହଳରେ ଚାଷ ହୁଏ ନାହିଁ ଚାଷ ଟ୍ରାକ୍ଟର୍ ଦ୍ଵାରା ହୁଏ ଏବେ ହଳରେ ତ ଆଉ ଚାଷ ହେଉନି ଟ୍ରାକ୍ଟର୍ ଦ୍ୱାରା ଏକା ହେଉଛି ସମସ୍ତ ସେଇଟାରେ ହିଁ ଏକା କରୁଛି ହେଲେ ବି ହଳରେ ଚାଷଟା ଭଲ ହୁଏ ଟ୍ରାକ୍ଟର୍ରୁ ହଳର ଚାଷଟା ବେଶୀ ଭଲ ହୁଏ